ହ୍ୟାଲୋ ଆପଣ କ'ଣ ସନ୍ତୋଷ ରେସଟୁରାଣ୍ଟ ରୁ କହୁଛନ୍ତି ଆଉ କ'ଣ କ'ଣ ଏବେ ରଖିଛନ୍ତି ଏ ଜଲଖିଆ ସକାଳ ଜଲଖିଆ ଆଉ କ'ଣ ବରା ନାହିଁ କି ଆଉ ବରା କେମିତି ବରା କେମିତି କ'ଣ ଦେଉଛନ୍ତି ଆଉ ଗାଁ ର ଆମର କମ୍ ରେ ଦେଉଛନ୍ତି ଚାଉଳ ବରା ତ ମୋର ଶହେ ଟି ନେବାର ଥିଲା

ଆଉ ପିଆଜି ନେବାର ଥିଲା

ଶହେ ଟଙ୍କା ଆଉ ଚାଉଲ ବରା ଦଶଟଙ୍କାରେ କେତେ ଟା ଦେଉଛ ଆଉ କମ୍ କରୁନ ହଉ ଆଉ କ'ଣ ସବୁ ମିଲ ର କ'ଣ ସବୁ ଅଛି ସେ ସବୁ ଆଉ ସେ ସବୁ କୁ ପଠାଇ ପାରିବ କି

ମୋତେ ଦୁଇଶହ ଲୋକଙ୍କ ପାଇଁ ଚାଉଲ ବରା ଦରକାର ଅଛି କାଲି ଆଉ ଫୋନ ପେ କରିଲେ ଆଉ ଲୋକଙ୍କୁ ପଠାଇଲେ ହବ ନାଇକି ଓଃ ହୋ ଆଉ ହଁ କି କି ମିଠା ରଖିଛ କି ହଉ ହଉ ସେ ସବୁ କିଛି ନାହିଁ ମୋତେ ଖାଲି ଚାଉଲ ବରା ଦରକାର ହଁ କାଲି ଯାଇକରି ତମ ପାଖକୁ ଆଣିବି

ରଖୁଛି ଏବେ ସାର୍